ହ୍ୟାଲୋ ଦେଖେଇବି କ'ଣ ଆଜ୍ଞା ଆପଣଙ୍କର ଛୁଆ କେତେ ବୟସର ଅହ ତାହେଲେ ସବୁଠାରୁ ବେଷ୍ଟ ହବ ଆପଣଙ୍କର ଜନ୍ସନ୍ ପ୍ରଡ଼କ୍ଟ ଜନ୍ସନ୍ ପ୍ରଡ଼କ୍ଟ ଆପଣ ଯଦି ସାମ୍ପୋ ସାବୁନ୍ ପ୍ଲସ୍ କ୍ରିମ୍ ଲୋସନ ଫେସ୍ୱାଶ ଯାହା କିଛି ଆପଣ ଚାହିଁବେ ସେଇଗୁଡ଼ାକ ଆପଣଙ୍କୁ ମିଳିବ ହେଲେ ଆପଣ ଗୋଟେ ଛୁଆ ନା ଦୁଇଟା ଛୁଆ ଅଛନ୍ତି ହଁ ହଁ ମୋ ପାଖରେ ଜନ୍ସନ୍ର ଅଛି ପଣ୍ଡସର ଅଛି ପ୍ଲସ୍ ହିମାଳୟ ପଣ୍ଡସଟା ଦରକାର ତ ନୁହେଁ କିନ୍ତୁ ଆପଣ ଜନ୍ସନ୍ଟା ସବୁଠାରୁ ସ୍ଵିଟେବୁଲ୍

ହଁ ତ ଆପଣ ଆସିକି ନେବେ ନା ମୁଁ ଆପଣଙ୍କୁ ଡୋର ଡେଲିଭରି କରିବି ଆପଣ ମୋତେ ଫୋନ୍ ପେ'ରେ

ହଁ ହଁ ହଁ ସେଇ ଯେଉଁ ପ୍ୟାକେଟ୍ ଭିତରେ ଗୋଟେ ଥିବ ଆପଣଙ୍କର ସେଇଟା ସେଇ ସା ସାଢ଼େ ଚାରିଶହରୁ ସାଢ଼େ ପାଞ୍ଚଶହ ଭିତରେ ପଡ଼ୁଛି କାହିଁକିନା ଆଉ ସେଥିରେ ରହୁଛି ସାତ ଆଠ ପ୍ରକାର ଆଇଟମ୍ ଆପଣଙ୍କର ଠିକ୍ ଅଛି ପୁରା ପ୍ୟାକେଟ୍ ଗୋଟେ ଥିବ ଆଉ ସେଇଥିରେ ଆପଣଙ୍କର ଗୋଟେ କାମ କରନ୍ତୁ ଆପଣ ମୋତେ ଏଇ ନମ୍ବରରେ ହ୍ୱାଟ୍ସଆପ୍ କରିଦିଅନ୍ତୁ ଆପଣଙ୍କର ଆଡ୍ରେସ୍ ଆଉ ମୁଁ ଆପଣଙ୍କୁ ପଠେଇଦେବି ଡୋର ଡେଲିଭରି କରିଦେବି ପ୍ଲସ୍ ଆପଣ ମୋତେ ଫୋନ୍ ପେ'ରେ ଦେଇଦେବେ ହଁ ରିସିଭ୍ କଲା ପରେ ନାଇଁ ବକ୍ସଟା ଚିପ୍ ପଡ଼ିବ ଯେହେତୁ ସେଥିରେ ବିଭିନ୍ନ ଆଇଟମ୍ ଥିବ ଆଉ ଆପଣ ଏକା ସାଙ୍ଗରେ ନେଉଛନ୍ତି ତ ଆପଣଙ୍କୁ ସେ ବକ୍ସଟା ଚିପ୍ ପଡ଼ିବ ଆଉ ଇଣ୍ଡିଭିଜୁଆଲ ଆଇଟମ୍ ଗୋଟେ ଗୋଟେ ହଁ ବକ୍ସଟା ଠିକ୍ ଅଛି ପୁରା ପ୍ୟାକେଟ୍ଟା ହଁ ନାଇଁ ସେ ପ୍ୟାକେଟ୍ ଉପରେ ଲେଖା ହେଇଛି ଆଜ୍ଞା ଆପଣ ଦେଖିବେ ଜନ୍ସନ୍ର ସବୁ ପ୍ରଡ଼କ୍ଟ ସେଇଥିରେ ଅଛି ଡିସକାଉଣ୍ଟ କହିଲେ କ'ଣ ଆଜ୍ଞା ସେହି ତ ବ୍ରାଣ୍ଡେଡ଼ କମ୍ପାନୀର ପ୍ରଡ଼କ୍ଟ ଆଉ ଆପଣଙ୍କୁ କ'ଣ ସେ ଡିସକାଉଣ୍ଟ ହେଇକିରି ହିଁ ଯେଉଁ ଆପଣ କହୁନାହାନ୍ତି ଚିପ୍ ପଡ଼ିବ ଆଉ ଚିପ୍ ପଡ଼ିବନି ସେଇ ଡିଫରେନ୍ସଟା ହେଉଛି ଆପଣଙ୍କର ରିବେଟ୍ ଯେଉଁଟାକି ଆପଣଙ୍କୁ ଟିକେ କମ୍ ପଡ଼ୁଛି ଯେହେତୁ ଆଠ ଦଶଟା ଜିନିଷ ନଉଛନ୍ତି ହଁ ଠିକ୍ ଅଛି ମୁଁ ପଠେଇ ଦେଉଛି ଆପଣ ଟିକେ ଆଡ଼୍ରେସଟା ମୋତେ ହ୍ୱାଟ୍ସଆପ୍ରେ ପଠାନ୍ତୁ